ଆମେ ଯେହେତୁ ଗାଁରେ ବସବାସ କରୁ ଗାଁର ଅଧିକାଂଶ ଲୋକ ଅଷ୍ଟପ୍ରହରୀ ହଉ କିମ୍ବା କୌଣସି ପ୍ରକାର ନାମ ଯଜ୍ଞ ଯାହା ବି ହଉ ଆମ ଗାଁର ଯେଉଁ ମାନେ ବି ରହିଛନ୍ତି ଭାଇମାନେ ସେମାନେ ସମସ୍ତେ ଏକାଠି ହୁଅନ୍ତି ଏବଂ ଜଣେ ମନେକର ବାହାରକୁ ଯିବାକୁ ପଡ଼େ ଅନ୍ୟ କୌଣସି ଗାଁର ଅଷ୍ଟପ୍ରହରୀ ଯେଉଁ ହୁଏ ସେ ଯଦି ମନେକର ପାଖ ଗାଁ ଯଦି ଆମକୁ ନିମନ୍ତ୍ରଣ କରିଥାଏ ସେଥିପାଇଁ ବି ଆମ ସମସ୍ତେ ଗାଁର ସମସ୍ତଙ୍କ ଘରୁ ଯେଉଁମାନେ ବି ଜାଣିଛନ୍ତି ଯେଉଁମାନେ ବି ସଙ୍ଗୀତ ଉପରେ ଯେଉଁ ମାନଙ୍କର ଅଭିଜ୍ଞତା ରହିଛି ଏବଂ ଯେଉଁମାନେ କୀର୍ତ୍ତନ କରିବାକୁ ଯେଉଁମାନଙ୍କୁ ଭଲଲାଗେ ସେମାନେ ସମସ୍ତେ ଏକତ୍ରିତ ହେଇକି ଗାଁର କାର୍ଯ୍ୟରେ ନିଜକୁ ଯୋଗଦାନ କରନ୍ତି ଏବଂ ଗାଁର ଯେଉଁ ଆମର ଯେତେବେଳେ ଏ ଯେତେବେଳେ ମାଘ ମାସ ଚାଲିଥାଏ ସେତେବେଳେ ଭଜନ ସନ୍ଧ୍ୟା ହୁଏ କାର୍ତ୍ତିକ ମାସରେ ମଧ୍ୟ ହୁଏ ଆଉ ଏମାନେ ତାବଲା ଠାରୁ ଆରମ୍ଭ କରି ଝାଞ୍ଜ ତାପରେ ଖଞ୍ଜଣି ଆଉ ସବୁ ବ୍ୟବହାର କରନ୍ତି ଯାହା ବି ଯନ୍ତ୍ର ଯାହାବି ମାନେ ଯାହାବି ମାନେ ବାଦ୍ୟଯନ୍ତ୍ର ଯାହାବି ରହିଛି ସବୁର ବ୍ୟବହାର କରନ୍ତି